ହ୍ୟାଲୋ ମୁଁ ଚିନ୍ମୟୀ ସାହୁ ମୁଁ ରୋଷେଇ କରୁଥିବା ସମୟରେ ଥରେ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲି ବିପର୍ଯୟ କଣ ନା ରୋଷେଇ କଲାବେଳେ ମୁଁ ମାଛ ଛାଙ୍କୁଥିଲି ମାଛ ପକେଇଦେଲା ପରେ ସେ କଣ ହୋଇଛି ନା ତେଲ ଜୋରସେ ଛିଟକି ଗଲା ଛିଟକି ଗଲାପରେ ସେ ହାତ ମୁହଁ ସେ ଦେହରେ ପଡ଼ି ଚାରିଆଡ଼ ଫୋଟକା ହୋଇଗଲା ଫୋଟକା ହୋଇଗଲା ପରେ ତାଙ୍କୁ ମୁଁ ମେଡ଼ିକାଲ୍ ଯାଇ ସେ ମେଡ଼ିସିନ୍ ଅଏଣ୍ଟମେଣ୍ଟ୍ ଲଗେଇ ମେଡ଼ିସିନ୍ ଖାଇ ବହୁତଦିନ ଅସୁବିଧାର ସମ୍ମୁଖୀନ ହେଲି ବହୁତ ଦିନ କଷ୍ଟ ପାଇଲା ପରେ ଦୁଇ ମାସ ସୁସ୍ଥ ହେବା ପାଇଁ ଦୁଇ ମାସ ଖଣ୍ଡେ ଟାଇମ୍ ଲାଗିଗଲା ଯାହାଫଳରେ କି ରୋଷେଇ ଘରେ ଏହିଭଳିଆ ବିପର୍ଯ୍ୟୟ ହେବ ବୋଲି ମୁଁ ଆଗୁରୁ କେବେ ଜାଣିନଥିଲି ଯଦି ସତର୍କତାର ସହିତ ରୋଷେଇ କଲାବେଳେ ସତର୍କତାର ସହିତ ରୋଷେଇ କରିବ ଏଇଭଳି ବିପର୍ଯ୍ୟୟର ଅସୁବିଧା ହେବନାହିଁ କି ସମୁଖୀନ ହେବନାହିଁ କଣ ବେଳେବେଳେ ଥାଏ ଯେ ତତଲା ଜିନଷ ପେଜଫେଜ ପଡ଼ିଯାଏ ସବୁ ଚେଁଙ୍କ ଲାଗି ଚିଆଁ ଲାଗିଯାଏ ଯାହାଫଳରେ ଆମେ ଯଦି ଆମେ ଯଦି ଏଇ ଭିତରେ ମାନେ ଟିକେ ସତର୍କତା ଅବଲମ୍ବନ ନକରିବା ସତର୍କ ହେଇକି ସବୁ ଜିନିଷ ନକରିବା ସବୁବେଳେ ଆମୁକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ ଭାତର ପେଜ ଗାଳୁଥିବା ସମୟରେ ଯଦି ସତର୍କତାର ସହିତ ଆମେ ପେଜ ନ ଗାଳିବା ଗରମ ପେଜ ପଡ଼ିକି ବି ଦେହ ହାତ ଫୋଟକା ହୋଇଯିବାର ବି ସମ୍ଭାବନା ଅଛି